ଅନେକ ଲେଖକଙ୍କ ମଧ୍ୟମରୁ ମୋର ପ୍ରିୟ ଲେଖକ ହେଉଛନ୍ତି ଗୋପବନ୍ଧୁ ଦାସ ତାଙ୍କ ଜନ୍ମ ଗ୍ରହଣ ହେଉଛି ନଅ ଅକ୍ଟୋବର ଅଠର ଶହ ସତସ୍ତରୀ ତାଙ୍କର ପୁରୀ ଜିଲ୍ଲା ସୁଆଣ୍ଡ ସ୍ଥାପନରେ ଜନ୍ମ ଗ୍ରହଣ ହୋଇଥିଲା

ଓ ତାଙ୍କୁ ସ୍ନେହରେ ଡାକନ୍ତି ଉତ୍କଳମଣି ଗୋପବନ୍ଧୁ ଦାସ ଓ ସେ ଭାରତୀୟ ନାଗରିକ ଅଟନ୍ତି ସେ ବହୁତ ସାରା ବହି ଓ ଏବଂ ଆଦି ରଚନା ରଚିଥିଲେ ଓ ତାଙ୍କ ତାଙ୍କ ରଚନାରୁ ଅନେକ ଲୋକଙ୍କ ମନକୁ ଛୁଇଁଛି ତ ସେ ଜଣେ ବହୁତ